ହ୍ୟାଲୋ ବାସନ୍ତି ମାଆ କହୁଛନ୍ତି ଆମର ଗୋଟେ ଷ୍ଟେସ୍ନାରୀ ଦର୍କାର୍ ଥିଲା ମୁଁ ସଂଯୁକ୍ତା ମହାନ୍ତି କହୁଛି ଷ୍ଟେସ୍ନାରୀ ସବୁ ପ୍ରକାର ଷ୍ଟେସ୍ନାରୀ ନଖପାଲିସି କ୍ରିମ୍ ପାଉଡ଼ର୍ ମୁଁ ଦୋକାନ ଦେବି ତ ସେଇଥିପାଇଁ ସବୁ ଭେରାଇଟି ଆପଣ ସବୁ ଭେରାଇଟିର ରଖୁଛନ୍ତି କ'ଣ କ'ଣ ଜିନିଷ ସବୁ ରଖୁଛନ୍ତି କ'ଣ କ'ଣ ସବୁ ରଖିଛନ୍ତି ହଉ ତାହେଲେ ମୁଁ ଯିବି ଆଉ ହଉ ତା'ହେଲେ